ଲୋକମାନେ ପଶୁର ବର୍ଜ୍ୟବସ୍ତୁକୁ ବହୁତ ଭଲ କାମରେ ଲଗାଇଥାନ୍ତି କୃଷକମାନେ ପଶୁର ବର୍ଜ୍ୟବସ୍ତୁକୁ ଗୋଟିଏ ଗଛରେ ମଧ୍ୟ କିମ୍ବା ଗୋଟିଏ କାମରେ ମଧ୍ୟ ଲଗାଇଥାନ୍ତି ଯାହାକୁ ଲୋକେ ବ୍ୟବହାର କରି ବହୁତ ଭଲ ମଧ୍ୟ କରିଛନ୍ତି ଲୋକମାନେ ପଶୁଙ୍କର ବର୍ଜ୍ୟବସ୍ତୁକୁ ବହୁତ ଖତ ସାର ଖତ ସାର ମଧ୍ୟ ଦେଇ ବ୍ୟବହାର କରନ୍ତି ଯାହାକି ଲୋକେ ମଧ୍ୟ ଆଜି ସେହି ବର୍ଜ୍ୟବସ୍ତୁକୁ ବ୍ୟବହାର କରି କିଛି ମଧ୍ୟ ଉତ୍ପାଦନ କରିପାରୁଛନ୍ତି ଯାହା ଆଜି କମ୍ପୋଷ୍ଟ୍ ଖତ ଭାବରେ ବ୍ୟବହାର ହେଉଛି ପଶୁମାନଙ୍କର ବର୍ଜ୍ୟବସ୍ତୁକୁ ଲୋକେ ଆଣି ବହୁତ ପ୍ରକାର ଖତ ଭାବରେ ବ୍ୟବହାର ମଧ୍ୟ କରୁଛନ୍ତି ସେହି ଖତ ଯାହାକି କୃଷକମାନଙ୍କ ପାଇଁ ବହୁତ ଭଲ କାମରେ ଲାଗିଥାଏ ଯାହାକି ଗୋଟିଏ ଚାଷ କାମ ପାଇଁ ବହୁତ ଭଲ ହୋଇଥାଏ କିନ୍ତୁ ଲୋକେ ଆଜିକାଲି ସେହି ସେହି ପ୍ରକାର ଖତକୁ ଭଲ ଭାବରେ ନେଇ ତାହାକୁ ବ୍ୟବହାର କରିବା ପାଇଁ କେହି ମଧ୍ୟ ଇଚ୍ଛା କରୁନାହାନ୍ତି ଯାହାର ମୂଲ୍ୟ ବହୁତ ଅଛି ତାହା କରିବାକୁ କେହି ମଧ୍ୟ ଇଚ୍ଛା କରୁନାହାନ୍ତି କିନ୍ତୁ ଯାହାର ମୂଲ୍ୟ ନାହିଁ ତାହା ଲୋକେ ସେଇଆ କରିବାକୁ ବହୁତ ଇଚ୍ଛା କରୁଛନ୍ତି ଲୋକେ ସେହି ପ୍ରକାର ଦ୍ରବ୍ୟକୁ ବ୍ୟବହାର କଲେ ଚାଷ କାମରେ ମଧ୍ୟ ବହୁତ ଉନ୍ନତି ହୋଇଥାଏ ଗୋଟିଏ ପଶୁଠାରୁ ଯେଉଁ ପ୍ରକାର ବର୍ଜ୍ୟବସ୍ତୁ ହୋଇଥାଏ ତାହାକୁ ପୁନଃବ୍ୟବହାର କରି ଗୋଟିଏ ଚାଷୀ ବହୁତ ଉତ୍ପାଦନ କରିଥାଏ ଯାହା ଆଜିକାଲି ସେହି ପ୍ରକାର ବର୍ଜ୍ୟବସ୍ତୁକୁ ଲୋକେ ଖୋଜିଲେ ମଧ୍ୟ ପାଉନାହାନ୍ତି ଆଗକାଳରେ ଯେମିତି ପଶୁ ଜାତିଙ୍କଠାରୁ ବର୍ଜ୍ୟବସ୍ତୁ ମଳୁଥିଲା ଆଜି ଯୁରେ ସେହି ପ୍ରକାର ପଶୁ ମଧ୍ୟ ଦେଖିବାକୁ କମ୍ ମିଳୁଛନ୍ତି ଯାହା ଆଜି ଲୋକଙ୍କ ପାଇଁ ବହୁତ ଅସୁବିଧା ମଧ୍ୟ ହୋଇଅଛି ଲୋକେ ଯାହାକୁ ବ୍ୟବହାର କରିବାକୁ ମଧ୍ୟ ଖୋଜୁଛନ୍ତି ତାହା ଆଜି ଯୁଗରେ ମିଳୁନାହିଁ